ହ୍ୟାଲୋ ସେ ଇଲେକ୍ଟ୍ରିକ୍ ଦୋକାନ ଲାଗିଛି ଆଉ ସନ୍ଧ୍ୟାରାଣୀ ମ୍ୟାଡ଼ାମ ଏଇ ଯେଉଁ ଜିନିଷ ସବୁ ଆଣିଥିଲି ମୋ ଘରେ ସବୁ ନୂଆ ଲଗାଇଲି ସବୁ ଏତେ ରେଟ୍ ଟଙ୍କା ଦେଇକି ଆଣିଲି କୌଣସି ଜିନିଷ ଗୋଟେ ଭଲ ପଡ଼ିଲାନି ସେ ତାର ସେ ସୁଇଚ୍ ସେ ହୋଲଡର ହେରା କିଛି କାମ ଦେଲାନି ସବୁ ଖରାପ ହେଇଯାଉଛି ଗୋଟେ ଗୋଟେ ଥର ସୁଇଚ୍ ମାରିଲା ବେଳକୁ ସେ ସୁଇଚ୍ ଖରାପ ହେଇଯାଉଛି ସେ ବଲ୍ବ ଫ୍ୟୁଜ୍ ହେଇଯାଉଛି ଏଗୁଡ଼ା ଏତେ କ'ଣ ଖରାପ ଜିନିଷଗୁଡ଼ା ଦେଇଛନ୍ତି ନାଇଁ ଆସୁନ ଦେଖିବେ ଦେଖିକି ଯାଆନ୍ତୁ ଆପଣ ଲୋକ ପଠାନ୍ତୁ ମୋ ଜିନିଷ ପୁରା ବେକାର ହେଇଗଲା ମୁଁ ନୂଆ ଘରଟାରେ ଗୋଟେ ଲଗାଇଥିଲି ଏ ସେ କୌଣସି ଜିନିଷ ଗୁଡ଼ା ବାଗ ହେଲାନି କେମିତି କ'ଣ କରିବି ଏ ସବୁ ଜିନିଷ ନିଅନ୍ତୁ ମୋତେ ଫୁଣି ଦିଅନ୍ତୁ ଏଇଟା ନେଲେ ମୁଁ ଏତେ ଟଙ୍କା ଦେଇକି ଆଣିଲି ମୁଁ ଲସ୍ରେ ପଡ଼ିଗଲି ନାଇଁ ହେଟା ଟିକେ ଜଲ୍ଦି ଟିକେ ଜଲ୍ଦି ଏମିତି କରିଦେଲେ ଟିକେ ଭଲ ହୁଅନ୍ତା ଏଇ ହିସାବରେ ଜିନିଷ କେଉଁଟା ଗୋଟେ କାମ ଦଉନି ଯେ ଆମେ ଅନ୍ଧାରରେ ରହୁଛୁ ଘରେ ନାଇଁ କେତେ ଦିନ ଭିତରେ ଆସିବେ କୁହନ୍ତୁ ସେ ତାର ଗୁଡ଼ା ବି ପୁରା ବେକାର ତାର ଗୁଡ଼ା ଦେଇଛନ୍ତି ସେ ହୋଲଡ଼ର ସେ ଫ୍ୟାନ୍ ଲାଗିଛି ଯେ କିଛି ଫ୍ୟାନ୍ ବୁଲୁନି କି ବଲ୍ବ ଜଳୁନି ଆମେ କେମିତି ଗୋଟେ ଘରେ ରହିବୁ ଏତେ ଛୋଟ ଛୁଆଙ୍କୁ ଧରିକି କେମିତି ରହିପାରିବା ଆମେ ସୁଦୁ ବେକାର ଜିନିଷ ଦେଇଛନ୍ତି ଆସନ୍ତୁ ଦେଖିକି ଯିବେ ଆପଣ ଲୋକ ଆଣିକି ନିଜେ ଆସନ୍ତୁ ଦେଖିକି ଯିବେ ସବୁ ବାଜେ ଜିନିଷଗୁଡ଼ା ଦେଇଛନ୍ତି ଗୋଟେ ନ ଏଇଟା କି ଜଲ୍ଦି ଆସିଲେ ଯେ ଜଲ୍ଦି ଜଲ୍ଦି ଆସିଲ ଭଲ ହବ ଆଉ ଏଗୁଡ଼ା ପୁରା ବେକାର ଜିନିଷ ଯାଇକି ମୋ ମନଟା ଖରାପ ହେଇଗଲା ଏତେ ପଇସା ଖର୍ଚ୍ଚ କଲି ହେଲେ କିଛି ଗୋଟେ କାମକୁ ଆସିଲାନି କୌଣସି ଜିନିଷ ଗୁଡ଼ା ଗୋଟେ କାମ ଦଉନି କିଛି ନାହିଁ ଦୁଇ ତିନିଟା ବହୁତ ଏମିତି ଜଲ୍ଦି ଆସନ୍ତୁ କାଲି ଆସନ୍ତୁ ଏଗୁଡ଼ା ସୁଇଜ୍ ଅର୍ଥ ବେକାରେ ବେଶୀ କାମ ଦଉନି ଆଉ ହଁ ହଁ ହଉ ଆସିବେ କେଉଁ ଦିନ କୁହନ୍ତୁ ହଉ ହଉ ଆଜ୍ଞା ରଖ